ଆମ ଅଞ୍ଚଳରେ ଗୋଟେ ପାଣି ସିକେଶ୍ଵର ଅଛି ଯେଉଁଠିକି ଆମେମାନେ ସମସ୍ତେ ଯାଉ ଆଉ ଆମମାନଙ୍କର ପଶୁଙ୍କ ଦେହ ଖରାପ ହେଲେ ଗାଈ ହେଉ କୁକୁର ବିଲେଇ ହେଉ ଆମେ ସେଠାକୁ ନେଇକି ଯାଉ ସେଠାରେ ଡକ୍ଟର୍ ଅଛନ୍ତି ଆଉ କିରାନି କିରାନି ଅଛନ୍ତି ଆଉ ସବୁ ପରିବେଶ ଭଲ ଅଛି ଆଉ ସେଠାରେ ସିଏ ଭଲ ଟ୍ରିଟ୍ମେଣ୍ଟ୍ କରନ୍ତି ଆଉ ଆମକୁ ବି କିଛି ପଇସା ଦେବାକୁ ପଡ଼େନି ଆଉ ଯଦି ଆମେ ତାଙ୍କୁ ଘରକୁ ଡାକୁ ସେମାନେ ବି ଆସନ୍ତି ଆଉ ଆମର ପଶୁ କି ଗାଈ ହେଉ ଯାହା ହେଉ ସେମାନେ ଚିକିତ୍ସା କରନ୍ତି ଇଞ୍ଜେକ୍ସନ୍ ଦିଅନ୍ତି ମେଡ଼ିସିନ୍ ଦିଅନ୍ତି ଆଉ ଆମେ ତାଙ୍କୁ ଶହେ ଟଙ୍କା ଦେଉ ଖୁସିରେ ଆଉ ଏବେ ଦୁଇ ତିନି ମାସ ତଳେ ଆମର ଗାଈ ଯେଉଁ ଦେହ ଖରାପ ଥିଲା ଦୁଇ ମାସ ତଳେ ତେଣୁ ଆମେ ତାଙ୍କୁ ଘରକୁ ଡାକି ଆଉ ତାଙ୍କ ଟ୍ରିଟ୍ମେଣ୍ଟ୍ କରିଥିଲୁ